ମୁଁ ରୋଷେଇର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କିଛିଦିନ ତଳେ ମୁଁ ଗ୍ୟାସରେ ମାଂସ ତରକାରି ବସାଇଥିଲି ମାଂସ ତରକାରି ହବାକୁ ଅଛି ସିଟି ଦବା ପୂର୍ବୁରୁ ଗ୍ୟାସ ଉପୁରୁକୁ ଉଠିଗଲା ଚାରିଆଡ଼େ ନିଆଁ ଲା ନିଆଁର ନିଆଁ ହେଇଗଲା ତେଣୁ ମୁଁ କ'ଣ କରିବି କିଛି ନ ଭାବି ଗ୍ୟାସ ଉପରେ ଥିବା ପ୍ରେସରଟାକୁ ଉଠାଇବାକୁ ଚେଷ୍ଟା କଲି ପ୍ରେସର ପ୍ରେସର ଉଠାଇଦବା ଦ୍ଵାରା ସେ ଗ୍ୟାସ ଆହୁରି ଚାରିଆଡ଼ ଉପର ହେଇଗଲା ଗ୍ୟାସକୁ ଫୋପାଡ଼ି ଦେଲି ଏବଂ ତା ଦେହରେ ଗ୍ୟା ଗ୍ୟାସ ଉପରେ ଓଦା ଅଖା ଥିଲା ଓଦା ଅଖା ମାରିକି ଫୋ ଫୋ ଉପରକୁ ଘୋଡ଼ାଇଦେଲି ଏବଂ ଗ୍ୟାସଟିକୁ ପଦାରକୁ ନେଇ ପକାଇବା ଦ୍ଵାରା ମୋ ହାତ ପୋଡ଼ି ଯାଇଥିଲା ଏବଂ କିଛି ସମୟ ପରେ ମୁଁ ବହୁତ ନିସ୍ତେଜ ହେଇଯାଇଥିଲି ତାପରେ ମତେ ମେଡ଼ିକାଲ ନେଇଥିଲେ ତାପରେ ମୁଁ ସୁସ୍ଥ ହୋଇଥିଲି